ମୁଁ ଯେତେବେଳେ ସାନ ଥିଲି ସେହି ଟାଇମରେ ମୋତେ ଫୋଟୋ କାଢ଼ିବା ପାଇଁ ବହୁତ ଭଲ ଲାଗୁଥିଲା ଏବଂ ମୁଁ ଫୋଟଗ୍ରାଫିକୁ ଧୀରେ ଧୀରେ ଅପଣେଇଲି ଆଉ ଯେତେବେଳେ ମୁଁ ବଡ଼ ହେଲି ଫୋଟଗ୍ରାଫି ମୋତେ ବହୁତ ଭଲ ଲାଗିଲା ଏବଂ ମୁଁ ମୋର ସାଙ୍ଗସାଥିଙ୍କ ମାନଙ୍କ ସହିତ ବାହାରେ ଫୋଟୋ କାଢ଼ିବା ପାଇଁ ଯାଏ ଆଉ ମୋତେ ଫୋଟୋ କାଢ଼ିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ଆଉ ଆମ ଘରେ ମଧ୍ୟ ବହୁତ କିଛି ଫ୍ୟାମିଲି ବା ସପରିବାର ସହିତ କିଛି କିଛି ପ୍ରୋଗ୍ରାମ ହୁଏ ତାହିଁରେ ମଧ୍ୟ ଫୋଟୋ କାଢ଼ିବା ପାଇଁ ବହୁତ ଭଲ ଲାଗେ ତହିଁରେ ଡିଫରେଣ୍ଟ ଟାଇପର ଫୋଟୋ ଆମର କଢାଯାଏ ସେଥି ମଧ୍ୟରୁ ଫ୍ୟାମିଲି ସହ ସାଙ୍ଗସାଥି ସହ ଫୋଟୋ କାଢ଼ିବା ପାଇଁ ବହୁତ ଭଲ ଲାଗେ ଆଜିକା ଡେଟରେ ବହୁତ ଫୋଟଗ୍ରାଫିକୁ ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି ତ ସେହି ମଧ୍ୟରୁ ମୁଁ ସୋସିଆଲ ମିଡ଼ିଆରେ ଆକ୍ଟିଭ ଥାଏ ଯେମିତି ଆମର ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ତାହିଁରେ ଫୋଟୋ ପୋଷ୍ଟ କରିବା ପାଇଁ ବହୁତ ଭଲ ଲାଗେ ସମସ୍ତେ ମୋ ସାଙ୍ଗସାଥି ମଧ୍ୟ ଫୋଟୋ ପୋଷ୍ଟ କରନ୍ତି ସେହିଥିରୁ ମୁଁ ମଧ୍ୟ ଫୋଟୋ କାଢ଼ିକି ମୁଁ ପୋଷ୍ଟ କରେ ଇନଷ୍ଟାଗ୍ରାମରେ କିମ୍ବା ଫେସବୁକରେ ଆଉ ଫୋଟୋସୁଟ୍ ମଧ୍ୟ କରିବା ପାଇଁ ମୋତେ ବହୁତ ଭଲ ଲାଗେ ଆଗାମୀ ଦିନରେ ମୋତେ ବହୁତ ଫୋଟୋଗ୍ରାଫି କରିବାପାଇଁ ବହୁତ ଭଲ ଲାଗେ କିମ୍ବା ମୋ କ୍ୟାରିଅର ହିସାବରେ ମୁଁ ତାହାକୁ ଆପଣେଇ ପାରିବି ତ ଫୋଟଗ୍ରାଫିକୁ ବହୁତ ଭଲ ଲାଗେ ଏବଂ ଫୋଟୋଗ୍ରାଫି ଜରିଆରେ ତାହା ଆଗକୁ ଆଗାମୀ ଭଲ ଫିୟୁଚର ମଧ୍ୟ ମୋର ହୋଇପାରିବ ବୋଲି ମୁଁ ବିଶ୍ଵାସ କରେ ତ ମୁଁ ଫୋଟୋଗ୍ରାଫିକୁ ବହୁତ ଭଲପାଏ